ମୋର ପ୍ରିୟ ତୀର୍ଥସ୍ଥନ ହେଉଛି ଚିଲିକା ଏହି ଜାଗାରେ ବିଭିନ୍ନ ପ୍ରକାରର ପକ୍ଷୀ ଯଥା ମାଛରଙ୍କା ପକ୍ଷୀ ବଗ କାଉ ପାରା ବିଲ ହଂସ ଇଗଲ୍ ରାଜହଂସ ହଳଦୀବସନ୍ତ ଇତ୍ୟାଦି ପକ୍ଷୀମାନେ ଦେଖିବାକୁ ମିଳିଥାଏ ଏହି ସ୍ଥାନକୁ ବୁଲିବାକୁ ଯିବା ଦ୍ଵାରା ମନକୁ ଶାନ୍ତ ମିଳିଥାଏ ଏବଂ ଏଠାରେ ମାଆ କାଳିଜାଇଙ୍କୁ ଡଙ୍ଗାରେ କିମ୍ବା କିମ୍ବା ଲଞ୍ଚରେ ଯାଇ ଦର୍ଶନ କରାଯାଇଥାଏ ଏହା ହଉଛି ଓଡ଼ିଶାର ପର୍ଯ୍ୟଟକ ଗୋଟିଏ ସ୍ଥଳୀ ଓଡ଼ିଶାର ବିଭିନ୍ନ ରାଜ୍ୟରୁ ଲୋକମାନେ ଏଠାକୁ ବୁଲିବାକୁ ଆସିଥାନ୍ତି